ଆଜ୍ଞା କପଡ଼ା ଆମେ ଦେବୁ ନା ତୁମେ ତିନିଶହ ଟଙ୍କା ଲାଗିବ ଅସ୍ତ୍ର ପଡ଼ିଲେ ଅଢ଼େଇଶହ ଟଙ୍କା ନାଇଁ ଖୋଲା ରହୁଛି ସକାଳ ଦଶଟାରୁ ଦିନ ଦୁଇଟା ଏବଂ ସ୍ୟାଡ଼ୁ ହଁ ହଁ ଆଜ୍ଞା କୁହନ୍ତୁ ହଁ ହଁ ଖୋଲା ରହୁଛି ହଁ କୁର୍ତି ଡିଜାଇନଟା କଲେ ତିନିଶହ ଟଙ୍କା ଲାଗିବ ଆଉ

ହଁ ହଁ ଆଜ୍ଞା ତିନି ଦିନ କପଡ଼ା ନେଇକି ଆସି ଆସନ୍ତୁ କପଡ଼ା ଧରିକି ଆସନ୍ତୁ ସିଲେଇ ଦେବା ଆଉ

ଫିତା ବାଲା ବି ହେଇପାରିବ ସେ ଝୁମୁକା ଯେଉଁ ଆପଣ ଲଗୋଉଛନ୍ତି ହଁ ସେ କଥା ହିଁ କହୁଛି ଫିତା ଲଗୋଉଛନ୍ତି ସେଇଟା ଆପଣ ଲଗୋଉଛନ୍ତି ପଛପଟେ ତାପରେ ସେ ଘୁଙ୍ଗୁରୁ ଲଗୋଉଛନ୍ତି ଆଉ ଝୁମୁକା ଯେଉଁ ଲଗା ହେଉଛି ସେଇଟା ହେଉଛି ତିନିଶହ ଟଙ୍କା ହଁ ପୁରା ପୁରା ଭଲ ଦେଖାଯିବ ଏଇଠି ମୋଠୁ ତ ସମସ୍ତେ ନେଉଛନ୍ତି ସିଲେଇଆ ପାଇଁ ଆସୁଛନ୍ତି ଆଉ ହଁ ଆପଣ ଥରେ ଆସନ୍ତୁ ସିଲେଇକି ଦେଖିବେ ଦେଖିବେ ବହୁତ ଭଲ ମୋ ସିଲାଟା ବହୁତ ଭଲ

ହଉ କାଲିକି ଆସନ୍ତୁ ତାହେଲେ କପଡ଼ା ନେଇକି

ହଁ ହଁ ହଁ ତାହେଲେ ଆସନ୍ତୁ ଆଜ୍ଞା ଆପଣ ମୁଁ ତ ଅଛି ଆଉ ସିଲେଇବି ଆଉ

ଠିକ୍ ଅଛି ଠିକ୍ ଅଛି

କେତେ

ହଁ ଆଜ୍ଞା ଆପଣ ଆସନ୍ତୁ କପଡ଼ା ଧରିକି କପଡ଼ା ଦେଖିଲେ ହିଁ ସିଲେଇବି ନା ମୁଁ କପଡ଼ା କେମିତି କ'ଣ ଦେଖିକି ଆଉ ହଁ ଆଜ୍ଞା ରଖନ୍ତୁ ଆଉ